ହଁ ସାର୍ ନମସ୍କାର ଆଉ କେମିତି ଫୋନ କରିଦେଲେ ମୁଁ ତ ଏବେ ଏକା ତ ସାମାନ ନେଇକିରି ଦେଇକିରି ଆସୁଛି ଘରକୁ ଆଉ ହୁଁ ଓ କୋଉଦିନ କରିବେ କାଲିକି ଏ କାଲି ମୁଁ ଗୋଟେ ଛୁଟିରେ ରହିଥାନ୍ତି ମୋର ଟିକେ କାମ ଥିଲା ବୋଲିି ହଁ ଆଉ ସାମାନ ପତ୍ର କ'ଣ ନେଇଗଲଣି କିି ନା ସାମାନ ଧରିକି ଯିବି ସବୁ ସେଇଠିକି ହଁ ହଁ ହଁ ହଁ ହେଲେ ମୋ ଗାଡ଼ିରେ ସାମାନ ହେଲେ ଯିବ ନାଇଁ

ଏ ମୋ ସକାଳୁ ଟିକେ କାମ ଥିଲା କାମ ସାରିକି ଆସିଲେ ତ ଯିବୁ ସବୁ ଆ ଆଗ ସାମାନ ପତ୍ର ନେଇକିରି ରଖିଦେଇକିରି ଆଉ ରଖିକିରି ଆସିଲା ପରେ ପିଲାଙ୍କୁ ଧରିକି ଯିବି ଆଉ ଆଉ ଏକାସହିତ ତ ହେବନି ଆମର ଗାଡ଼ିଟା ତେଣୁକରି ସକାଳୁ ଆଉ ଯିବି ଆପଣଙ୍କର ସାାମାନ ଆଗ ଗୁପ୍ତେଶ୍ୱର ମନ୍ଦିରରେ ରଖିଥିବି ରଖିକିରି ସେଇଠୁ ଆସିଲା ପରେ ପିଲାଙ୍କୁ ଧରି ଯିବୁ ଆମେ ଖାଇ ପିଇକରି ତାପରେ ଆଗ ପିଲାଙ୍କୁ ଆଣି ଛାଡ଼ିଦେବି ଛାଡ଼ିଦେଇକରି ତାପରେ ଆପଣଙ୍କର ସାାମାନ ପତ୍ର ଯାହା ଥିବ ସେଗୁଡ଼ାକ ସବୁ ନେଇକି ଆସିବି ଆଉ କେତେ ଲୋକର ଆୟୋଜନ କରୁଛନ୍ତି କି ଓହୋ ହୋ ହୋ ହେଲେ ସେଇଠି ତ ମିଳୁଛି ହଣ୍ଡା ହାଣ୍ଡି ଖାଲି ରାସନ ସାାମାନ ଏଇଠୁ ଧରିକିରି ଯିବା ହେରି ଆଉ ହଁ ରାସାନ ସାମାନ ଏଇଠୁ ଧରିକି ଯିବା ହେରିି ଆଉ ହଁ ଆଉ ବାକି ସେଇଠି ତ ହଣ୍ଡା ହୁଣ୍ଡି ମିଳୁଛି ହଉ ବାକି ହଉ ଆପଣ ତ ହୁଁ

ହଁ ନାଇଁ ଯିବି ଆପଣ ତ ନିମନ୍ତ୍ରଣ ରହିଲା ଜଲ୍ଦି ଯିବି ହେଲା ଆଉ ଯିବି ସାମାନ ପତ୍ର ରଖିକିରି ଆସିଲେ ପିଲାଙ୍କୁ ଧରିକି ଯିବି ନା ହଁ ବେଗାବେଗି ଯିବି ଗଲେ ସେଠି ସାମାନପତ୍ର ରଖିଥିବ ହଣ୍ଡା ଫଣ୍ଡା ସବୁ ଏ ସେଟିଂ କରିବା କରିକିରି ତାପରେ ମୁଁ ଆସିବି ଆଉ ହଁ ଆଁ

ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହୁଁ ହୁଁ ହୁଁ ହଁ ହଁ ହଁ ହଁ ଜଲ୍ଦି ଯିବି ହେରି ମୁଁ ସକାଳ ଛଅଟାକୁ ଯାଉଛି ହେଲା ହଁ ସକାଳ ଛଅଟାକୁ ଯିବି ହେରି ଛଅଟାକୁ ଗଲେ ହେରି ସାମାନ ଲୋଡ୍ କରି ଧରି ଯିବି ହଣ୍ଡା ହାଣ୍ଡି ସବୁ ରଖିବି ସେ ସବୁ ଚୁଲି ଲାଗିଲା ପରେ ମୁଁ ଆସିବି ଆଉ ଆଉ ପିଲାଙ୍କୁ ଟିକେ ଧରିକି ଯିବି ଆଉ ମୋର କାଲି କାମ ଥିଲା ଛୁଟି କାଲି ମୋର କାମ ଥିଲା ଛୁଟି ନେବି ବୋଲି ଭାବୁଥିଲି ତ ତେଣୁକରି ମୁଁ ଆପଣଙ୍କୁ ଫୋନ କରିଥାନ୍ତି କାଲି ରହିଯିବି ଛୁଟି ନେବି ବୋଲି ହେଲା ଆପଣଙ୍କ ଏ ପ୍ରୋଗ୍ରାମ କଲେଣି ତେଣୁ ଯିବାକୁ ବାଧ୍ୟ ଆଉ ହଁ ହଁ ହଁ ହଉ ହଉ ରଖିଲି ଯାଉଛି ସକାଳୁ ଯିବି ଆଉ